ଶିକ୍ଷା ପାଇବା ସମୟରେ ଓଡ଼ିଶାର ଛାତ୍ରମାନେ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖିନ ହୁଅନ୍ତି ଯଥା ସେମାନେ ତାହାର ମୂଲ୍ୟ ଏବଂ ଦୂରତା ଗୁଣବତ୍ତା ଅନ୍ତର୍ଭୁକ୍ତକରଣ ଏବଂ ଅପବ୍ୟବହାର ଚାପ ପାରିବିକ ଚାପ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥାଏ କାରଣ ଏକ ନିଦ୍ଧିଷ୍ଟ ସମୟରେ ଏକ ଛାତ୍ରକୁ ଏକ ଓଡ଼ିଶାର ଠିକ୍ ପରିମାଣ ମାତ୍ରାରେ ଶିକ୍ଷା ପାଇବାପାଇଁ ହେଲେ ଏକ ଦୂର ସ୍ଥାନକୁ ଯିବା ପାଇଁ ପଡ଼ିଥାଏ ନିଜ ଅଞ୍ଚଳରେ ଏକ ଶିକ୍ଷାଅନୁଷ୍ଠାନ ନଥିବାରୁ ସେ ଉଚ୍ଚଶିକ୍ଷା ପାଇଁ ଏକ ଦୂରସ୍ଥାନକୁ ଯିବା ପାଇଁ ତାକୁ ପଡ଼ିଥାଏ ଏବଂ ତାକୁ ଅନେକ ପରିମାଣରେ ମୂଲ୍ୟ ମଧ୍ୟ ଦେୟ କରିବା ପାଇଁ ପଡ଼ିଥାଏ ଯାହାଫଳରେ ପାରିବାରିକ ଚାପ ମଧ୍ୟ ସୃଷ୍ଟି ହଉଛି ଏବଂ ତାହାକୁ ଅନେକ ସମୟରେ ଅପବ୍ୟବହାରର ମଧ୍ୟ ଶିକାର ହବାପାଇଁ ପଡ଼ିଥାଏ ଯାହାକି ଏହା ଠିକ୍ କଥା ନୁହେଁ ସେହିପରି ଭାବରେ ଅନେକ ପ୍ରକାରର ତାହାକୁ ଶିକ୍ଷାଅନୁଷ୍ଠାନର ମୂଲ୍ୟ ଦେବା ପାଇଁ ପଡ଼ିଥାଏ ଏବଂ ଅର୍ଥ ଦେବା ପାଇଁ ପଡ଼ିଥାଏ ଅନେକ ସମୟରେ ଅନେକ ଛାତ୍ରଛାତ୍ରୀ ଅଛନ୍ତି ସେମାନେ ଠିକ୍ ସମୟରେ ଠିକ୍ ମୂଲ୍ୟ ଶୁଝିପାରନ୍ତି ନାହିଁ ତେଣୁକରି ସେମାନଙ୍କୁ ଅନେକ ପ୍ରକାରର ଚାପ ସୃଷ୍ଟି ହୋଇଥାଏ